ଆମ ଓଡ଼ିଶାରେ କ୍ରିକେଟ୍ ଏବଂ ବ୍ୟାଡ଼ମିଟନ୍ ଏବଂ ହକିକୁ ସମସ୍ତେ ବେଶୀ ପ୍ରାଧାନ୍ୟ ଦିଅନ୍ତି କ୍ରିକେଟ୍ ପ୍ରାୟତଃ ସବୁ ଖାଲି ଓଡ଼ିଶାରେ ନାହିଁ ଆମ ଇଣ୍ଡିଆରେ ବି ବହୁତ ପ୍ରିୟ କ୍ରିକେଟ୍ ଖେଳ ଏବଂ ଆମ ଓଡ଼ିଶାରେ ଲୋକମାନେ କ୍ରିକେଟ୍ ଖେଳିବାକୁ ଏବଂ ଦେଖିବାକୁ ବହୁତ ଭଲପାଆନ୍ତି ଏବଂ ମୋତେ ବି ମୁଁ ବି ମୋ ଅନୁଭୂତି କହୁଛି ମୋତେ ବି କ୍ରିକେଟ୍ ଖେଳ ବହୁତ ଭଲ ଲାଗେ ମୁଁ ବି ଯାଏ ଆମ ଘର ପାଖ ଆଖ ପାଖ ଅଞ୍ଚଳରେ ଯେଉଁ ଯେଉଁ ଫିଲ୍ଡ଼ ଥାଏ ସେ ଫିଲ୍ଡ଼ରେ ପିଲାମାନେ କ୍ରିକେଟ୍ ଖେଳ ଖେଳନ୍ତି ଯେଉଁଥିରେକି ଆମେ ମାନେ ଛୁଆ ବେଳେ ମୁଁ ଯାଉଥିଲି ଏବେ ବି ମଧ୍ୟ ମୁଁ ଯାଏ ଯେତେବେଳେ ମ୍ୟାଚ୍ ଲାଗେ ମୁଁ ଯାଏ ଦେଖିବା ପାଇଁ ତା' ସହିତ ଫୁଟବଲ୍ ଖେଳ ମଧ୍ୟ ହୁଏ ଯେଉଁ ଫୁଟବଲ୍ ଖେଳ ହୁଏ ସତ କିନ୍ତୁ ଫୁଟବଲ୍ ଖେଳିଲେ ପ୍ରାୟତଃ ପିଲାମାନଙ୍କର ଇନଜୋର୍ଡ଼ ହେଇଯାଏ ଗୋଡ଼କୁ ବେଶୀ ପ୍ରେସରାଇଜ୍ କରେ ଏବଂ ଫୁଟବଲ୍ ଖେଳିବା ଦ୍ୱାରା କିଛି କିଛି ପିଲାଙ୍କର ବହୁତ କ୍ଷତି ମଧ୍ୟ ହେଇଛି ତାଦ୍ୱାରାକି ଯେଉଁମାନେ ଫୁଟବଲ୍ ଖେଳନ୍ତି ସେମାନେ ବେଶୀ ଦେହ ମାନେ ଶକ୍ତିଶାଳୀ ହେବା ଦରକାର ନିହାତି ତ ଫୁଟବଲ୍ ପ୍ରାୟତଃ କମ ଖେଳ ହୁଏ କିନ୍ତୁ କ୍ରିକେଟ୍ ଖେଳ ସବୁଠୁ ଭଲ ହେଇଥାଏ ମୁଁ କ୍ରିକେଟ୍ ଖେଳ ମୋତେ ଦେଖିବାକୁ ଭଲଲାଗେ ମୋତେ ମୋର ବହୁତ ପ୍ରିୟ କ୍ରିକେଟ୍ ଖେଳ ମୁଁ ବି ନିଜେ ଯାଇକି ଦେଖିଚି ଫିଲ୍ଡ଼ରେ କିନ୍ତୁ ଫୁଟବଲ୍ ଯେହେତୁ ବେଶୀ ପିଲା ଖେଲନ୍ତିନି ସେଇ ଅନୁସାରେ ଯେତିକି ଶକ୍ତିଶାଳୀ ଯେତିକି ମଜଭୁତ ପିଲା ହିଁ ଫୁଟବଲ୍ ଖେଳ ଖେଳନ୍ତି ଫୁଟବଲ୍ ଏତେ ବି ଖେଳ ହୁଏନି ବ୍ୟାଡ଼ମିଣ୍ଟନ୍ ବି ମୋର ବହୁତ ପ୍ରିୟ କବାଡ଼ି କବାଡ଼ି ବି ମୋର ବହୁତ ପ୍ରିୟ କବାଡ଼ି ଖେଳ ମଧ୍ୟ ମୁଁ ଯାଏ ଖେଳେ ଦେଖେ ତ ଆମ ସ୍କୁଲରେ ମଧ୍ୟ କବାଡ଼ି ଖେଳ ହୁଏ ତ ଖେଳଟା କ୍ରିକେଟ୍ କିମ୍ବା କବାଡ଼ି କି ବ୍ୟାଡ଼ମିଣ୍ଟନରେ ସବୁ ମୋର ମୋ ନିଜସ୍ୱର ପ୍ରିୟ ଏହି ଖେଳ ତ ମୋତେ ଖେଳ ବହୁତ ଭଲ ଲାଗେ